ମୁଁ ଏବଂ ମୁଁ ପରିବାର ପିଲା ଦିନଠୁ ଗୁଜୁରାଟରେ ରହୁଥିଲୁ ଆମ ଗାଁ ହେଉଛି ଓଡ଼ିଶା ଆମ କେବେବି ଓଡ଼ିଶାକୁ ଆସୁନଥିଲୁ କିନ୍ତୁ ଗୋଟେ ଦିନ ମୁଁ ଜେଜେ ମାଆଙ୍କ ଡେଥ୍ ହେବାରୁ ଆମେ ସେ ଦିନ ଓଡ଼ିଶାକୁ ଆସିଲୁ କିନ୍ତୁ ସେଠାକୁ ଗଲା ପରେ ସେଥିର ଲୋକ ପଚାରିଲେ ଯାଇଥିଲ ଆମେ କହିଲୁ ଓଡ଼ିଶାରେ ଆମ ଗାଁ ଅଛି ସେଠାକୁ ଯାଇଥିଲୁ କିନ୍ତୁ ସେମାନେ ଜାଣି ପାରିଲେ ନାହିଁ ପଚାରିଲେ ଓଡ଼ିଶା କେମିତିକା ଓ କେଉଁଠି ଅଛି ସେମାନେ ଓଡ଼ିଶା ଜାଣି ନଥିଲେ